ଭ୍ରମଣ କରିବାର କାରଣ ଆମର ବିଶେଷତଃ କାମ କାମ ପାଇଁ ଭ୍ରମଣ କରୁଛୁ ଆମେ କିନ୍ତୁ ବୁଲିବା ପାଇଁ ବି ଭ୍ରମଣ କରିଥାଉଛୁ ଆଉ ବାରମ୍ବାର ଯାତ୍ରା କରିବାର ବିଶେଷତଃ ହେଉଛିି ଆମର କାମ କାମ ହିଁ ଆମେ ବିଶେଷତଃ ଭ୍ରମଣ କରୁଛୁ